ଅଗଷ୍ଟ ଷୋହଳ ଦୁଇ ହଜାର ଚବିଶ ସେପ୍ଟେମ୍ବର ପାଞ୍ଚ ଦୁଇ ହଜାର ଚବିଶ ତେଇଶ ଦଶ ଦୁଇ ହଜାର ତିନି ମୋ ଜନ୍ମ ମସିହା ନଭେମ୍ବର ଚଉଦ ଦୁଇ ହଜାର ସାତ ଜାନୁଆରୀ ଛବିଶ ଉଣେଇଶହ ପଞ୍ଚାନବେ